ହ୍ୟାଲୋ ହଁ ନମସ୍କାର ଦିପୁ ଭାଇ କ୍ଷୀର ବାଲା କହୁଛନ୍ତି ତ ଆଜ୍ଞା କ୍ଷୀର ମୋର ଦରକାର ହଁ ପୁଅ ଏକୋଇସିଆ କୁ ପାଞ୍ଚ କିଲୋ କ୍ଷୀର ଦରକାର ଆଜ୍ଞା ମୋର ପନ୍ଦର ତାରିଖକୁ ଦରକାର ଭଲ କ୍ଷୀର ଭଲ କ୍ଷୀର ଅଛି ତ ହଁ ମୁଁ ହଁ ମୁଁ ଶୁଣିଛି ଦିପୁ ଭାଇ କ୍ଷୀର ଭଲ ବୋଲିକି ତ ସେହି ସକାଶେ ମୁଁ କହିଲି ହେଉ ଆଣିବା ସେଇଠୁ ଆଉ ଆପଣ ପାଞ୍ଚ ଲିଟର କ୍ଷୀର ଦେବେ ଦାମ୍ କେତେ ରେଟ୍ କେତେ ଅଛି ହଁ ଆଉ ମୁଁ ପାଞ୍ଚ ଲିଟର ଆଣିଲେ ମୋତେ କେତେ କ୍ଷୀର ଦେବେ କେତେ ପଇସା ଦେବି

ତାହେଲେ ଚଉଦ ତାରିଖ ଦିନ ଭଲ କ୍ଷୀର ଦେବେ ଆଉ କ୍ଷୀରରେ ଟିକେ ପାଉଡର୍ ଫାଉଡର୍ ମିଶେଇବେନି ଖିରି ଆମର ନଷ୍ଟ ହୋଇଯିବ ପାଉଡର୍ ଫାଉଡର୍ ଦେଲେ ଆଉ ଭଲ କ୍ଷୀର ଦେବେ ମୁଁ ଚଉଦ ତାରିଖ ଦିନ ସନ୍ଧ୍ୟା ବେଳକୁ ଦେବେ ନା କଣ କହୁଛନ୍ତି ପିଲା ପିଲା ପଠେଇବି ନା ମୋର ପନ୍ଦର ତାରିଖ ଦିନ ସକାଳେ ଦରକାର ଆପଣ ଚଉଦ ତାରିଖ ଦିନ ଦେବେ

ଆଜ୍ଞା ମୁଁ ଚଉଦ ତାରିଖ ଦିନ ତାହେଲେ ପିଲାଙ୍କୁ ପଠେଇବି ନା ମୁଁ ହେଉ ରହିଲି